ମୋର ଏକ ପ୍ରିୟ ପୁସ୍ତକ ଛ ମାଣ ଆଠ ଗୁଣ୍ଠ ଯାହାର ଲେଖକ ହେଉଛନ୍ତି ଫକୀର ମୋହନ ସେନାପତି ଫକୀର ମୋହନ ସେନାପତି ବହୁତ ସାରା ପୁସ୍ତକ ଲେଖିଛନ୍ତି ହେଲେ ବି ମୋତେ ଛ ମାଣ ଆଠ ଗୁଣ୍ଠ ସବୁଠୁ ଅଧିକ ପ୍ରିୟ ଲାଗେ କାରଣ ସେଥିରେ ଆମେ ବହୁତ କିଛି ଶିକ୍ଷା ପାଇବାକୁ ପାଇଥାଉ ଯେମିତିକି ଜଣେ ଗରିବ ଲୋକ ଉପରେ ଜଣେ ମହାଜନ କିପରି ଅନ୍ୟାୟ ଅତ୍ୟାଚାର କରୁଛନ୍ତି ସେହି ବିଷୟଟିକୁ ପଢ଼ିଲେ ଆମେ ଜାଣିପାରୁ ସେଥିପାଇଁ ସେ ବିଷୟଟିକୁ ମୁଁ ବାରମ୍ବାର ପଢ଼େ ଆଉ ସେ ବିଷୟ ଉପରେ ଆମର ଗୋଟିଏ ଚଳଚ୍ଚିତ୍ର ବି ଅଛି ଛ ମାଣ ଆଠ ଗୁଣ୍ଠ ଯାହାକି ଆମର ଓଡ଼ିଆ କଳାକାରମାନେ ତାକୁ ବହୁତ ସୁନ୍ଦର ଭାବେ ଅଭିନୟ କରିଛନ୍ତି ସେଥିପାଇଁ ମୁଁ ସେହି ବିଷୟଟିକୁ ବହୁତ ବାରମ୍ବାର ପଢ଼େ ଏବଂ ସେଥିରୁ ବହୁତ କିଛି ସାମାଜିକ ଶିକ୍ଷା ମିଳିଥାଏ